ମୁଁ ଗୋଟେ ଦିନ ଚିକେନ୍ ତରକାରୀ କରିଥିଲି ସେ ଚିକେନ୍ ତରକାରୀରେ ମୁଁ ଗୋଟା ମସଲା ପକେଇଥିଲି ସେ ଚିକେନ୍ ତରକାରୀର ବାସ୍ନାଟା ବହୁତ ଭଲ ଲାଗିଲା ମୁଁ ଏ ଚିକେନ୍ ତରକାରୀ ଗୋଟା ମସଲା ପକେଇବା କଥା ମୁଁ ମୋ ମାଆଙ୍କ ଠାରୁ ଶିଖିଥିଲି ମୋ ମାଆଙ୍କୁ ମୁଁ ଥରେ ପଚାରିଲି ଯେ ତୁ ମତେ ତୋ ଚିକେନ୍ ତରକାରୀ ମତେ ଏତେ ଭଲ ଲାଗୁଛି କାହିଁକି ମୁଁ ଆଉ ଯେଉଁଠି ବି ଚିକେନ୍ ତରକାରୀ ଖାଉଛି ମତେ କେଉଁଠି ବି ଚିକେନ୍ ତରକାରୀ ଏତେ ଭଲ ଲାଗୁନି କିନ୍ତୁ ତୋ ଚିକେନ୍ ତରକାରୀ ମତେ ଭଲ ଲାଗୁଛି ତା'ପରେ ମୋ ମାଆ କହିଲା ଯେ ମୁଁ ଚିକେନ୍ ତରକାରୀ ଗୋଟା ମସଲା ବ୍ୟବହାର କରୁଛି ତେଣୁ ମୁଁ ଭାବିଲି ତା'ହେଲେ ସେଇଥିପାଇଁ ଗୋ ଚିକେନ୍ ତରକାରୀର ସ୍ଵାଦଟା ବହୁତ ଭଲ ଆସୁଛି ତେଣୁ ତା ମୁଁ ତା ପରଦିନ ଠାରୁ ଯେଉଁଠି ବି ଚିକେନ୍ ତରକାରୀ ଯେତେବେଳେ ବି ବନଉଛି ମୁଁ ସେଇୟାରେ ଗୋଟା ମସଲା ବ୍ୟବହାର କରୁଛି ଫଳରେ ସେ ଚିକେନ୍ ତରକାରୀର ବାସ୍ନା ଆଉ ତା ସ୍ୱାଦଟା ବହୁତ ଭଲ ଆସୁଛି ଆଉ ମତେ ଚିକେନ୍ ତରକାରୀ ବି ଖାଇବାକୁ ବହୁତ ଭଲ ଲାଗେ ମୋର ସେଇଟା ହେଉଛି ପ୍ରିୟ ଜିନିଷ ତେଣୁ ସେ ତରକାରୀଟା ବହୁତ ସ୍ଵାଦ ହେଲେ ମତେ ଖାଇବାକୁ ଭଲ ଲାଗେ ମୁଁ ମୋ ମାଆ ଏହି ଶିଖାଇ ଥିବାରୁ ଗୋଟା ମସଲା ପକାଇବା କଥା ଚିକେନ୍ ତରକାରୀରେ ମୁଁ ଆଜି ମୋ ତରକାରୀ ଯିଏ ବି ଖାଉଛି ସେଇ ବି କହୁଛି ବହୁତ ଭଲ ଲାଗୁଛି ବୋଲି ତେଣୁ ମୋ ମାଆକୁ ମତେ ଧନ୍ୟବାଦ ଜଣାଉଛି ଯାହା ତୁ ସେଇ ମତେ ଏହି କଥାଟା ଶିଖିଥିବାରୁ ଆଉ ଏମିତି କିଛି ଛୋଟ ଛୋଟ କଥା ହିଁ ମାଆଙ୍କ ଠାରୁ ଶିଖାଯାଏ ଏବଂ ଚିକେନ୍ ତରକାରୀ ଛଡ଼ା ଅନ୍ୟ ଯାହା ବି ରେସିପି କିଛି କରୁଛି ମୋ ମାଆ ମତେ ବହୁତ ସାହାଯ୍ୟ କରୁଛି ସେଇ ରେସିପି ତିଆରି କରିବାରେ ଏବଂ ତା'ଠାରୁ ହିଁ ମୁଁ କିଛି ନୂଆ ନୂଆ ରେସିପି ଏବଂ ନୂଆ ଜିନିଷ କିଛି ଶିଖିଥାଉଛି ଏବଂ ଯେମିତି ଚିକେନ୍ ତରକାରୀରେ ଗୋଟା ମସଲା ପକାଇବା କଥା ଏମିତି ଅନ୍ୟ ମଧ୍ୟ କିଛି ଅଛି ଯାହାକି ମୁଁ ମୋ ମାଆଙ୍କ ଠାରୁ ଶିଖିଛି